ହ୍ୟାଲୋ ଓଲାରୁ କହୁଛନ୍ତି କି ହଁ ମୁଁ ସୋମନାଥ କହୁଥିଲି ମୋତେ ଭଦ୍ରକରୁ ଯାଜପୁର ଯିବାର ଅଛି ଆପଣଙ୍କ ପାଖରେ କେଉଁ କେଉଁ ଗାଡ଼ି ଉପଲବ୍ଧ ହବ ମୋତେ କହିବ ତ ହଁ ଏସିରେ କ'ଣ ହବ ବିନା ଏସିରେ କ'ଣ ହବ ମୋତେ କୁହନ୍ତୁ ଆଚ୍ଛା ମୋତେ ପ୍ରଥମେ କୁହନ୍ତୁ ଏସିରେ କିଲୋମିଟର ପିଛା କେତେ ଟଙ୍କା ନେଉଛନ୍ତି ପନ୍ଦର ଟଙ୍କା ବିନା ଏସିରେ ଦଶ ଟଙ୍କା ଠିକ୍ ଅଛି ମୋତେ କୁହନ୍ତୁ ଚାରି ଜଣିଆ ଗାଡ଼ି କ'ଣ ହବ ଛଅ ଜଣିଆ ବା ତା'ଠୁ ଅଧିକ ପାଇଁ ଗାଡ଼ି କ'ଣ ହବ ଠିକ୍ ଅଛି ଯଦି ମୁଁ ଏବେ ଗୋଟେ ଗାଡ଼ି ବୁକ୍ କରିବି ତେବେ କେତେ ସମୟ ଭିତରେ ଆପଣ ମୋ ଠିକଣାରେ ପହଞ୍ଚିଯିବେ କୋଡ଼ିଏରୁ ତିରିଶି ମିନିଟ୍ ଲାଗିବ ଠିକ୍ ଅଛି ଏଇଠୁ ଯାଜପୁର ଯିବାକୁ କେତେ ସମୟ ଲାଗିବ ଏକ ଘଣ୍ଟାରେ ପହଞ୍ଚାଇ ଦେବେ ତ ଠିକ୍ ଅଛି ମୋ ପାଇଁ ଗୋଟେ ଚାରିଜଣିଆ ଗାଡ଼ିଟେ ବୁକ୍ କରନ୍ତୁ ଏବଂ ମୁଁ ଆପଣଙ୍କୁ ମୋ ଠିକଣାଟି ବତାଇ ଦେଉଛି ଆପଣ ସେଠାରେ ଯେତେ ଜଲଦି ଆସି ପହଞ୍ଚିପାରିବେ ମୋ ପାଇଁ ଭଲ ହୁଅନ୍ତା ହଁ ଲେଖନ୍ତୁ ଘର ନମ୍ବର ପାଞ୍ଚଶହ ବାର ତହସିଲ୍ ରୋଡ଼ ଭଦ୍ରକ ଟି ଭି ଏସ୍ ଶୋ ରୁମ୍ ପାଖ ଠିକ୍ ଅଛି ଧନ୍ୟବାଦ